ଶରୀରକୁ ସୁସ୍ଥ ସୁନ୍ଦର ମଜବୁତ୍ ରଖିବାର ଲାଗି ଖେଳଟା ଜରୁରୀ ଆଏ ଏ ଖେଳ ଦ୍ୱାରା ମାନସିକ ବିକଶିତ ହୋଇ ପାରିବ ଶରୀର ବିକଶିତ ହୋଇପାରିବ ରୋଗଦୁଃଖ ଟିକିଏ କମ୍ ହେବ ମନଟା ଫୁର୍ତ୍ତି ଲାଗିବ ଆମର ଅଞ୍ଚଳରେ କ'ଣ ଦୁନିଆର ସବୁ ଜାଗାରେ ଏ ଖେଳର ପ୍ରାଦୁର୍ଭାବ ରହିଛି ଆମର ଅଞ୍ଚଲରେ ପାରମ୍ପାରିକ ଖେଳ ଗୋଟିଏ ଥିଲା ବାଡ଼ି ଖେଳ ଯେଉଁଟାକି ଏବେ ହଜିଗଲାଣି ସେ ଖେଳକେ ଲୁକି ଗଲାଣି ଆର୍ ନାହିଁ ଖେଳିବା ଆର୍ ପାରମ୍ପରିକ ଖେଳ ହିସାବରେ ଫୁଟବଲ୍ ଲୋକମାନେ ଖେଳୁଛନ୍ତି କ୍ରିକେଟ୍ ଲୋକମାନେ ଖେଳୁଛନ୍ତି ଆଉ ଏଇଟା ଆର୍ କ'ଣ ହେଇସି ଗାଁ ମାନଙ୍କରେ ସବୁ ଟିମ୍ ଗୋଟିଏ ଗୋଟିଏ କରସନ୍ ବଡ଼ ବଡ଼ ଗାଁରେ ଦୁଇ ଚାରିଟା ଟିମ୍ ରହିବେ ସାନ ଗାଁମାନଙ୍କରେ ଗୋଟିଏ ଯୋଡ଼ିଏ ଟିମ୍ ରହିବେ ଆର୍ ସେଇଟା କ'ଣ ହେଇସି ଯେଉଁ ଟୁର୍ଣ୍ଣାମେଣ୍ଟ କରସନ୍ ଆଠ ଦଶ ଖଣ୍ଡ ଗାଁକୁ ଧରିକରି ଗୋଟିଏ ମ୍ୟାଚ୍ ହେବ ସେ ମ୍ୟାଚ୍ଟା ଧରାଯାଉ କ୍ରିକେଟ୍ ମ୍ୟାଚ୍ ଏହି ପଟରୁ ଏଗାର ଜଣ ଖେଳିଲେ ସେପଟରୁ ଏଗାର ଜଣ ଖେଳସନ୍ ଆର୍ ଏହି ଖେଳର ଜିତ୍ ହାର୍ ବି ଅଛି ଯେଉଁ ପାର୍ଟି ଜିତିଲା ସେଇଟାକୁ ଟ୍ରଫି ପ୍ରଦାନ କରାଯାଇସି